ହ୍ୟାଲୋ ମୀରାବେଲ୍ ଟ୍ରାଭେଲର୍ସ୍ରୁ କହୁଥିଲେ କି ଆଜ୍ଞା ମୁଁ ଆପଣଙ୍କ ଗାଡ଼ି ଆଣିଥିଲି ଯେଉଁଟାକି ଗୋଟେ ବୋଲେରୋ ଗାଡ଼ି ଥିଲା ଆଉ ସେ ଗାଡ଼ିରେ ମୁଁ ବାଲେଶ୍ଵର ଆସି ଭଦ୍ରକରେ ଏବେ ପହଞ୍ଚିଯାଇଛି କିନ୍ତୁ ମୋ ପାଖରେ କ୍ୟାସ୍ ନଥିବାରୁ ମୁଁ ଏବେ ଚାହୁଁଛି ଆପଣଙ୍କୁ ୟୁ ପି ଆଇ ମାଧ୍ୟମରେ ଟଙ୍କା ଦେବା ପାଇଁ ତେଣୁ ଆପଣ କୁହନ୍ତୁ ତ ଆଁ ମୁଁ କେମିତି ଦେଇପାରିବି ଏ ଟଙ୍କା ଆପଣଙ୍କର ଯେ ଡ୍ରାଇଭର୍ ଆସିଛନ୍ତି ସେ ୟୁ ପି ଆଇ ଆଇ ଡ଼ି ବ୍ୟବହାର କରୁଛନ୍ତି କି ଯଥା ଫୋନ୍ପେ' କିମ୍ବା ଗୁଗଲ୍ପେ' ଯଦି ବ୍ୟବହାର କରୁଥିବେ ଆପଣ ମୋତେ କୁହନ୍ତୁ ମୁଁ ତାଙ୍କର ୟୁ ପି ଆଇ କୋଡ଼୍ରେ ଟଙ୍କା ପଠେଇଦେବି କିମ୍ବା ଆପଣଙ୍କର ଯଦି ନିଜର କିଛି ୟୁ ପି ଆଇ ପେମେଣ୍ଟ୍ ସିଷ୍ଟମ୍ ଅଛି ମୁଁ ମଧ୍ୟ ସେହି କୋଡ଼୍ରେ ଟଙ୍କା ପଠେଇପାରିବି ତେଣୁ ମୋତେ ଟିକିଏ ଏଇ ସୂଚନା ଦେଲେ ମୁଁ ଆପଣଙ୍କ ପାଖକୁ ଟଙ୍କା ପଠେଇପାରିବି ଆଉ ଆପଣଙ୍କର କେତେ ଟଙ୍କା ହେଇଥିଲା ସେଇଟା ମଧ୍ୟ କହିଦେଲେ ମୁଁ ଡ୍ରାଇଭର୍ର ଗୁଗୁଲ୍ପେ' କିମ୍ବା ଫୋନ୍ପେ' କିମ୍ବା ପେଟିଏମ୍ରେ ପଠେଇଦେଇ ପାରିବି କିମ୍ବା ଆପଣ ଯେକୌଣସି ନମ୍ବର୍ ଦେବେ ମୁଁ ସେହି ନମ୍ବର୍ରେ ମଧ୍ୟ ଟଙ୍କା ପଠେଇପାରିବି ଯେହେତୁ ମୋ ପାଖରେ କ୍ୟାସ୍ ନାହିଁ ଏବେ ମୁଁ ଭଦ୍ରକରେ ପହଞ୍ଚିଯାଇଛି ମୋତେ ଯଥା ଶୀଘ୍ର କହିଲେ ଭଲ ହେବ